ହଁ ମନିଷା କୁହ ହଁ ମୁଁ କରିଛି ପା ତୁ କରୁ କାଲି ଠାରୁ ହେଉ ଆ କାଲି ଆସିଲେ ଘରୁ ବାହାରିଲେ ଫୋନ କରିବୁ କାହିଁକି କହିଲୁ ମୋ ବାପାଙ୍କ ସହିତ ମନ୍ଦିର ଯିବାର ଅଛି ତ ହେଲା ତୁ ଫୋନ କରିବୁ ମୋତେ ଆଉ ତା'ପରେ ଯିବା ଆଉ କେତେବେଳେ ବାହାରିକି ଆସିବୁ କହୁନୁ ହେଉ ଠିକ୍ ଅଛି ତୁ ଯଦି ନଅଟା ବେଳେ ଆସିବୁ ମୁଁ ତୋର ମୋର ପଳାଇବା ଆଉ ବାପାଙ୍କ ସହିତ ଆଉ କାହିଁ ଯିବି ତୋର ମୋର ଯିବା କାଲି ସବୁ ଶିବ ମନ୍ଦିର ବୁଲିବା ଅମରେଶ୍ୱର ଯିବା ଆଉ ଏଠିକି ପଳାଇବା ହେଲା ସବୁ ଶିବ ମନ୍ଦିର କାଲି ବୁଲିବା କାଲି ବହୁତ ଭିଡ଼ ଥିବ ଶିବ ମନ୍ଦିରରେ ବହୁତ ଲାଇନ୍ ଲାଗିଥିବ ତା'ପରେ ଯିବା ମା କ'ଣ ମହାଦୀପ ଜାଳିବା ନା କ'ଣ କହୁଛୁ ହେଉ ଆମେ ଅମରେଶ୍ୱରରେ ବସିକି ଜାଳିବା ହେଲା ମୁଁ ବହୁତ ସବୁ ପ୍ରକାର ଭୋଗ ନେଇ ଆସିଛିରେ ନଡ଼ିଆ କଦଳୀ ଅଙ୍ଗୁର ସେଉ ସବୁ ନେଇ ଆସିଛି ମୁଁ ମୁଁ ତ ପୁରା କାଷ୍ଠା କରେ ତୁ କ'ଣ କାଷ୍ଠା କରୁ ନାହିଁ ବେ ବଡ଼ ଦୀପ ନେଇଯିବା ଘରୁ ଘିଅ ଫିଅ ନେଇଯାଇଥିବା ସେଠି ବସିକି ଜାଳିବା ଆଉ ହେଲା ଆଉ ଟିକିଏ ଫୁଲ ଆଉ ଚାଉଳ ଆଣିଥିବୁ ଦୀପ ତଳେ ଦିଆ ହେଇ ହେଇ ବସି ଜାଳିବା ହଁ ରାତି ଦୁଇଟା ସାଢ଼େ ଦୁଇଟା ହୋଇଯିବ ଅମରେଶ୍ୱର ମନ୍ଦିରରେ ବହୁତ ଲେଟ୍ରେ ଉଠେ ଆମେ ସକାଳୁ ସକାଳୁ ଆସିବା ଆଉ ଦୀପ ଉଠିଗଲେ ଆମେ ସକାଳୁ ଆସିବା ହଁ ଆଉ ଘରେ କହିକି ଆସିବୁ ନା ମୁଁ ବି ଘରେ କହିଦେଇକି ଆମେ ଏକାଥରେ ବାହାରିଯିବା ଆଉ ଶୁଣ ସକାଳେ ମାନେ ବୁଲା ବୁଲି କରିବା ସବୁ ମନ୍ଦିର ସଂଧ୍ୟା ସାତଟା ଘରକୁ ପଳାଇବା ସଂଧ୍ୟା ସାତଟା ବେଳେ ପୁଣି ବାହାରିକି ଆସିବା ହେଲା ଘରେ କହି ଦେଇକି ସଂଧ୍ୟା ସାତଟା ବେଳେ ଆସିବା ଆଉ ସବୁ ହଁ ହଁ ଆଉ ସବୁ ସାଙ୍ଗମାନେ କିଏ ଯିବେ କି ପଚାରୁନୁ ହେଉ ଠିକ୍ ଅଛି ଆମେ ଦୁଇ ଜଣ ପଳାଇବା ହେଲା କାହିଁ ଆଉ କାହାକୁ ନେବା ଗୋଟିଏ ଗାଡ଼ିରେ ଦୁଇ ଜଣ ପଳାଇବା କ'ଣ କହୁଛୁ ଆଉ ତା'ହେଲେ ମୁଁ ତୋ ପାଖକୁ ଯିବି ଆଉ ତୁ ରେଡ଼ି ହେଇକି ମୋତେ ଫୋନ କରିବୁ ମୁଁ ତୋ ପାଖକୁ ଯିବି

ହେଉ ରଖୁଛି